ହ୍ୟାଲୋ ହଁ ଆପଣ ସେ ଟ୍ୟାକ୍ସି ଡ଼୍ରାଇଭର୍ କହୁଥିଲେ ଆମେ ତ ଆପଣଙ୍କର ଏରିଆରେ ନୂଆକିନି ଆସିଛୁଁ ତ ଆମ୍କେ ଟିକେ ଏରିଆ ଟିକେ ଆପଣଙ୍କୁ ହଁ ଆଜ୍ଞା ଆପଣଙ୍କ ଭଲ୍ ଟ୍ୟାକ୍ସି ତ ଚାର୍ ପାଞ୍ଚ୍ ଜଣ ବସିହେବା କେତେ ଆଗେ ଟିକେ ଜାଗା ଟିକେ ଜାଗା ବିଷୟରେ ଟିକେ କୁହନ୍ କେନ୍ କେନ୍ ଜାଗା ଅଛି ଆପଣଙ୍କ ଆଖେ ପାଖେ

ହୁଁ

ନାଇଁ ଫ୍ୟାମିଲି ଆସିଛୁଁ

ହଁ ଆମ୍କେ ହୋଟେଲ୍ଫୋଟେଲ୍ ବି ଟିକେ ବେଶୀ କିନା ବୁଲ୍ବାର୍ ଲାଗି ତ ଇଚ୍ଛା ଫାଷ୍ଟ୍ ଟାଇମ୍ ଆସିଛୁ ଯେହେତୁ କଳାହାଣ୍ଡି କି ହଁ ହଁ ହଁ ହଁ ହଁ

ଓଃ ଆମଟା ତାହାଲେ ଗୋଲ୍ଡ଼େନ୍ ପ୍ୟାକେଜ୍ କରିନେବାଁ ହଁ ଆମେ ପାଞ୍ଚ୍ ଜଣ ଅଛୁଁ

ହଁ ସେଥିରେ ଖାଇବାର୍ଟା କାଣା ଇନକ୍ଲୁଡ଼୍ ଅଛି କି

ହଁ ହଁ ଯେ ଗାଇଡ଼୍ ଟିକେ ଦରକାର୍ ଯେ ଯିଏ ଆମକେ ବୁଲେଇବା ଲାଗି

ବହୁତ୍ ବଢ଼ିଆ ଅଛୁ ବି ଟ୍ରାଭେଲ୍ର ଆପଣଙ୍କର ଭଲ୍ ଭଲ୍ ସୁବିଧା ରହିଛି ହଁ ତୁମେ କିନ୍ କିନ୍ ଆମେ ଯଦି କାଲି ଯିବାର ଅଛେ ତ ସକାଳୁ କେତେଟାରେ ବାହାରିବାଁ ଆଉ କିନ୍ କିନ୍ ଜାଗାକେ ଆମେ ଯାଇପାର୍ବାଁ ହଁ ପହଞ୍ଚିଗଲୁନୁ ଷ୍ଟେସନ୍ରେ ଏକା ଅଛୁଁ ଆମକେ ଏବେବି ଗାଡ଼ିଟେ ଦରକାର୍ ହୁଁ ଆଜ୍ଞା

ନା ଆଜି ଟିକେ ରେଷ୍ଟ୍ ନେବାନୁ ରେଷ୍ଟ୍ ଟିକେ କର୍ମା କାଲିଠୁ ଷ୍ଟାର୍ଟ୍ କର୍ମା ଆଉ ପର୍ଯ୍ୟଟନ ଯେତେ ସ୍ଥଳୀ ଅଛି ସବୁ

ଠିକ୍ ଅଛି ଆଜ୍ଞା ଆଜ୍ଞା ହଁ ହଁ

ଆଜ୍ଞା ଆଜ୍ଞା ମୁକେଶ୍ ଲୋକେସନ୍ଟା ପଠେଇ ଦେଉଛି ଆପଣଙ୍କୁ